ପାଞ୍ଚ ଆଠ ଦୁଇ ହଜାର ଏକୋଇଶି ଛଅ ଚାରି ଦୁଇ ହଜାର ଏକୋଇଶି ସାତ ଆଠ ଦୁଇହଜାର ତେଇଶି ଚାରି ଚାରି ଦୁଇ ହଜାର କୋଡ଼ିଏ ପାଞ୍ଚ ନଅ ଦୁଇ ହଜାର ଦଶ